ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ ବ୍ୟାଟମିଣ୍ଟନ ଓ ଦୌଡ଼ା ପ୍ରତିଯୋଗିତାରେ ମୁଁ ଭାଗ ଗ୍ରହଣ କରେ ଦୌଡ଼ା ବିଷୟରେ କ'ଣ କହିବି ଛୋଟ ବେଳେ ଆମେ ସ୍କୁଲରେ ଦୌଡ଼ା ପ୍ରତିଯୋଗିତାରେ ଭାଗ ନେଉ କାହିଁକି ନା ଛୋଟ ବେଳେ ଆମେ ଯେଉଁ ଦୌଡ଼ିବା କାମଟା କରୁ ବା ଦୌଡ଼ ପ୍ରତିଯୋଗୀତାରେ ଭାଗ ନେଉ ସେଇଟା ତ ବଡ଼ ହେଲେ ଆମେ କରି ପାରିବୁନି କାହିଁକି ନା ଛୋଟ ବେଳେ ଲାଜ ନ ଥାଏ ବଡ଼ ହେଲେ ତ ଲାଜ ଲାଗିବ ଏବଂ ଦୌଡ଼ ପ୍ରତିଯୋଗତାରେ ମୁଁ ଭାଗ ନିଏ ସମସ୍ତେ କହନ୍ତି ଝିଅପିଲାଟା କ'ଣ ଭାଗ ନେଉଛି କିନ୍ତୁ ମୋତେ ଭଲ ଲାଗେ ଦୌଡ଼ିବା ପାଇଁ ପାଟିରେ ଯେଉଁ ଲେମ୍ବୁ ଦିଆହୁଏ ଚାମଚ ଦିଆହୁଏ ସବୁ ଧରିକି ଦୌଡ଼ିବା ପାଇଁ ଏବଂ ଥାଏ ପ୍ରତିଯୋଗିତାରେ ଶହେ ମିଟର ଦୌଡ଼ିବ ଦୁଇଶହ ମିଟର ଦୌଡ଼ିବ ସେଇଟାରେ ମଧ୍ୟ ମୁଁ ପ୍ରତିଯୋଗିତାରେ ଭାଗ ନିଏ ବହୁତଥର ମଧ୍ୟ ସେକେଣ୍ଡ ହେଇଛି ଥାର୍ଡ଼ ହେଇଛି କେବେ ଫାଷ୍ଟ୍ ହେଇନି କିନ୍ତୁ ସେକେଣ୍ଡ ହେଇଚି ଥାର୍ଡ଼ ହେଇଛି ମୋତେ ଭଲ ଲାଗେ